ହଁ ହ୍ୟାଲୋ ଆଉ କେତେ କ'ଣ ବେପାର ଚାଲିଛି ତୁମର ଏ ସେଇଠି ରେଟ୍ କ'ଣ କେମିତି ସବୁ ଇଏ ବରା ସିଙ୍ଗଡ଼ା

ଓ ହଉ କ'ଣ ଏତେ ରେଟ୍ ନେଉଛ ଆମର କଲିକତାରେ ତ ସୁବିଧା ରେଟ୍ ହଁ ହଁ ହଁ ଆମର ସେପଟୁ ଆସ ସବୁ ସୁବିଧା କରିବା ଆହୁରି ସୁବିଧାରେ ବି କିଛି ପାଇବ

ହଁ ହଁ ହଁ ହଁ ହଉ ଆସ ଆସିଲେ ଫୋନ୍ କରିକରି ତା'ପରେ ଇଏ କରିବା ହଁ ହଁ ହଁ ଯୋଉଠି ସୁବିଧା ତ ଇଏ ସେଇଠି ଇଏ କରିବା କଥା